ହେଲୋ ହଁ ଆପଣ ଡେଲିଭରି ବଏ ମୁଁ ଗୋଟେ ଡ୍ରେସ୍ ଡ୍ରେସ୍ ଅର୍ଡର୍ କରିଥିଲି ହୁଁ ସେଟା ଭୁଲ ଆସିଛି ପୂର୍ଣ୍ଣିମା ପ୍ରଧାନ ହଁ ଦେଇଥିଲେ ବାକି ଯେଉଁଟା ମୁଁ ଅର୍ଡର୍ କରିଥିଲି ସେଟା ନ ଆସି ଅଲଗାଟେ ଆଉଗୋଟେ ପଲେଇଆସିଛି ତ ମୁଁ ରିଟର୍ନ କରିବା ଲାଗି ଚାହୁଁଛି ହଁ ମୁଁ ଗୋଟେ ଡ୍ରେସ୍ ଅର୍ଡର୍ କରିଥିଲି କୁର୍ତ୍ତିର ବାକିରେ ସେଟା ଅଲଗା ଡ୍ରେସ୍ଟେ ପଳେଇଆସିଛି ହଁ ହଁ ସେଇଟା ମୋ ସାଇଜର ବି ନାହିଁ ନା ତ ମୁଁ ରଖିପକେଇଥାନ୍ତି ତ ରିଟର୍ନ କରିବା ଲାଗି ଚାହୁଁଛି ରିଟର୍ନ କରିବା ଲାଗି କ'ଣ ସବୁ ପ୍ରୋସେସ୍ ଅଛି ହଁ ହଁ ହଁ ହୁଁ ହୁଁ ରିଟର୍ନ କଲା ପରେ ହୁଁ ହୁଁ ନାଇଁ ମୁଁ ରିଟର୍ନ କରିଦେଇ କ୍ୟାଶ୍ ନେବା ପାଇଁ ଚାହିଁବି ଆଉ ମୁଁ ଶୁଣିଥିଲି ଏମିତି ଫ୍ଲିପକାର୍ଟରେ ଅର୍ଡର୍ କଲା ପରେ ଆମେ ଯଦି ସାମାନ ଆଣୁଛୁ ତାହେଲେ ରିଟର୍ନ୍ କଲା ପରେ କ୍ୟାଶ୍ ନାଇଁ ଦିଆଯିବା ଆକାଉଣ୍ଟରେ ନାଇଁ ତ ଏଇଟା ଫୋନ୍ ପେ କି ନାଇଁ ତ କହିଲୁ ହଁ ହଁ

ୱାଲେଟ୍ରୁ ପଇସା କାଢ଼ି ନେଇହୁଏ ହଉ ହଁ ହଁ ହଉ ଠିକ୍ ଅଛି ମୁଁ ରିଟର୍ନ ହଁ ହଁ ହଉ ଠିକ୍ ଅଛି ହଉ ରହୁଛି ହାଁ